ମୁଁ ଭଲିବଲ ଖେଳି ଥାଏ ଏହି ଭଲିବଲରେ ସାଧାରଣତଃ ଅନ୍ୟ ଟିମ୍ ମଧ୍ୟ ରହିଥାଏ ଏହି ଟିମ୍ ମାନେ ନିଜର ପ୍ରିପ୍ୟାରେସନ ଏବଂ ନିଜର ଯେକୌଣସି ଟୁଲ୍ ହେଉ ଏସବୁ ଜିନିଷ ସାଧାରଣତଃ କଳିଙ୍ଗ ଷ୍ଟାଡ଼ିୟମରେ ଏମାନେ ପ୍ରାକ୍ଟିସ କରିଥାନ୍ତି ଏବଂ ସାଧାରଣତଃ ଆମ୍ଭେମାନେ ଆମ୍ଭ ମହାବିଦ୍ୟାଳୟ ସ୍ଥିତ ଏକ ପଡ଼ିଆରେ ପ୍ରାକ୍ଟିସ କରିଥାଉ କିଛି ଦିନର ପ୍ରାକ୍ଟିସ ପରେ ସାଧାରଣତଃ ଏଠି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ହୋଇଥାଏ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଉତ୍ତମ ମାନର ସ୍ମାଶର ଏବଂ ଉତ୍ତମ ମାନର ବୁଷ୍ଟରକୁ ବଛାଯାଏ ଏହିମାନଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସ୍ତରୀୟ ଖେଳ ଏବଂ ଅନ୍ତର୍ଜାତୀୟ ସ୍ତରରେ ସାଧାରଣତଃ ଏମାନଙ୍କୁ ସୁବିଧା ଦିଆଯାଇଥାଏ ଏହି ସୁବିଧା ସୁଯୋଗ ପାଇଁ ସାଧାରଣତଃ ପ୍ରତିଦିନ ପରିଶ୍ରମ କରିଥାନ୍ତି ଏହି ପରିଶ୍ରମ ଆଗାମୀ ଦିନର ଭବିଷ୍ୟତ ତାଙ୍କର ରଚନା କରିଥାଏ ଏହି ଖେଳରେ ସାଧାରଣତଃ ଅନେକ ତ୍ରୁଟି ମଧ୍ୟ ରହିଥାଏ ଏହି ତ୍ରୁଟି ସମ୍ପାଦନ କରିବା ପାଇଁ କୋଚ୍ ମାନେ ରହିଥାନ୍ତି ଏହି କୋଚ୍ ମାନେ ସାଧାରଣତଃ ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଆମ୍ଭମାନଙ୍କୁ ଶିଖାଇଥାନ୍ତି